ଆମ ଜିଲ୍ଲା ହେଉଛି ମୟୂରଭଞ୍ଜ ମୟୂରଭଞ୍ଜ ହେଉଛି ଏକ କୃଷିପ୍ରାଧାନ୍ୟ ଜିଲ୍ଲା ଯୋଉଁଠାରେକି ଲୋକମାନେ ଚାଷ କରିକି ନିଜର ଭରଣପୋଷଣ କରିଥାନ୍ତି ଏବଂ ଏଠାରେ କୌଣସି ସେମିତି ବଡ଼ ସହର ମଧ୍ୟ ନାହିଁ ବିଶେଷ କରି ଲୋକମାନେ ଗ୍ରାମାଞ୍ଚଳରେ ହିଁ ରହିଥାନ୍ତି ଗ୍ରାମାଞ୍ଚଳରେ କୃଷି ଶିଳ୍ପ ସମର୍ଥନ ପାଇଁ ବହୁତ ଗୁଡ଼ିଏ କୃଷି ଯୋଗାଣ କେନ୍ଦ୍ର ମଧ୍ୟ ଅଛି ଯେଉଁଠାରେକି ଚାଷ ସମ୍ବନ୍ଧୀୟ ଯେତେ ସବୁ ମଞ୍ଜି ମିଳେ ଯେଉଁଠାରେକି ଆମେ କୌଣସି ଯଦି ଧାନ ଚାଷ କଲା ଧାନକୁ ବିକ୍ରି ମଧ୍ୟ କରୁ ସେ ଜାଗାରେ କି ଧାନର ବିହନ ମଧ୍ୟ ଆଣୁ କୌଣସି ସାର ସାର ଯଦି କିଛି ଦରକାର ହୁଏ ତେବେ ସେହିଗୁଡ଼ାରେ ଆମର କୃଷି ଯୋଗାଣ କେନ୍ଦ୍ର ଅଛି ବା କୃଷି ଯୋଗାଣ ଷ୍ଟୋର୍ ମଧ୍ୟ ଅଛି ସେଇଠୁ ଆମେ କିଛି ଜିନିଷ ଆଣିକି ଆମେ ଆମର ଚାଷ କାର୍ଯ୍ୟ କରିଥାଉ ପଶୁ ସମ୍ବନ୍ଧୀୟ ଯୋଗାଣ ଷ୍ଟୋର୍ ଯେମିତିକି ଆମର ପଶୁ ଡାକ୍ତରଖାନା ସେଗୁଡ଼ାକରେ ମଧ୍ୟ କୌଣସି ତାଙ୍କ ପାଇଁ ଦାନା ଦାନା ରହୁଛି ଯେମିତିକି ଆମର ଗାଈମାନଙ୍କ ପାଇଁ ପିଡ଼ିଆ ଦାନା ସେଗୁଡ଼ା ମଧ୍ୟ ଆମେ ଆଣିକି ଗୋପାଳନ କରିପାରିଥାଉ ଆଉ ଗୋଟେ ଗୋଟେ ଜାଗାରେ ତାଙ୍କର ପାଇଁ ମେଡ଼ିସିନ୍ ମଧ୍ୟ ମିଳୁଛି ଏବଂ ଯଦି ଆମ ଏହି ପାଖରେ ଯଦି କୌଣସି ଜିନିଷ ନାହିଁ ତାହା ହେଉଛି କୃଷକ ବଜାର ବା କୌଣସି ମାର୍କେଟ୍ ଆମେ ଯେକୌଣସି ମାର୍କେଟ୍କୁ ଯାଇ ଆମେ ବିକ୍ରି କରିପାରୁନାହିଁ କାହିଁକି ନା ଆମ ପାଖରେ କୌଣସି ମାର୍କେଟ୍ ନାହିଁ ଆମକୁ ଯିବାକୁ ହେଲେ ଆମକୁ ବାରିପଦା ଯିବା ପାଇଁ ପଡ଼ିବ ବାରିପଦାରେ ହିଁ ଆମର ଏକ ବଡ଼ ମାର୍କେଟ୍ ଅଛି ସେଠାକୁ ଯିବା ପାଇଁ ହେଲେ ଆମକୁ ଖର୍ଚ୍ଚ ମଧ୍ୟ ଅଧିକ ହେଉଛି ଯଦି ଆମ ପାଖାପାଖି ଅଞ୍ଚଳରେ କୌଣସି ଜାଗାରେ କୃଷି ବଜାର ରହିଥାନ୍ତା ତେବେ ଆମେମାନେ ବହୁତ ସୁବିଧାରେ ବା ବହୁତ ଅଧିକ ଦାମ୍ରେ ଏବଂ ନିଜର ଉପଲବ୍ଧ ଦାମ୍ରେ ଆମେ ଆମ ଜିନିଷଗୁଡ଼ାକୁ ବିକ୍ରି କରିକି ଆମେ ମଧ୍ୟ ବହୁତ ଉପକୃତ ମଧ୍ୟ ହୋଇପାରିଥାନ୍ତୁ